ଆମ ଅଞ୍ଚଳରେ ଧାର୍ମିକ ମନ୍ଦିର ଅଛି ସବୁଆଡ଼ର ଲୋକମାନେ ଦେଖିବା ପାଇଁ ଆସନ୍ତି ତାର ନାଁ ହେଲା ଷଣ୍ଢେଶ୍ଵର ବାବା ଶିବ ମନ୍ଦିର ତାଙ୍କର ଏପରି ଆକର୍ଷଣୀୟ ଜିନିଷ ଅଛି ଯେ ଯାହାରକି ପାଦୁକ କୁଣ୍ଡ ନାହିଁ ସେ ପାଦୁକ କେଉଁଠିକୁ ଯାଉଛି କେଉଁଠି ରହୁଛି ସେଇଟା କେହି ବି ଜାଣିପାରନ୍ତିନାହିଁ ଆଉ ମନ୍ଦିର ସାମନାରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ହୋଇଛି ତା'ପରେ ପାଖରେ ନଦୀଟିଏ ବହିଯାଉଛି ସେ ନଦୀ ନାଁ ହେଲା ମହାନଦୀ ଯେପରିକି ଲୋକମାନେ ଆସିଲେ ମନ୍ଦିର ଦର୍ଶନ କରିକି ନଦୀ ନଦୀକୁ ଯିବେ ଦେଖିବେ ସେଥିରେ ନୌକା ଅଛି ନୌକାରେ ବୁଲା କିଣା କରିବେ ଅନେକ ପଶୁପକ୍ଷୀ ଦେଖିବେ ପଶୁ ତ ବାହାରେ ଅଛି ବାକି ପକ୍ଷୀଗୁଡ଼ିକ ସେମିତି ପାଣି ଭିତରେ ଦେଖିବେ ବହୁତ ସୁନ୍ଦର ଦିଶୁଛନ୍ତି ତାହାକୁ ଦେଖନ୍ତି ଆଉ ପୁଣି ଫେରି ଆସି ମନ୍ଦିରକୁ ତା'ର ପ୍ରସାଦ ପାଇକି ଲୋକେ ଆନନ୍ଦ ଉତ୍ସବରେ ଯାଆନ୍ତି